ହ୍ୟାଲୋ ଭାଇ ବିରିୟାନୀ ଦୁଇ ପ୍ଲେଟ ଅର୍ଡର କରିଥିଲି ତ୍ରିଦେବୀ ହୋଟେଲରୁ କେଉଁଠି ଅଛ କେତେବେଳେ ଡେଲିଭରି କରିବ ବହୁତ ଜୋରରେ ଭୋକ ଲାଗିଲାଣି କେତେ ସମୟ ଲାଗିବ କେତେବେଳେ ଡେଲିଭରି ଦେବ ଜଲଦି ଟିକେ ଡେଲିଭରି ଦିଅ